ମୁଁ କିଣିଥିବା ଯା ଜିନ୍ସ ପ୍ୟାଣ୍ଟ୍ ଟି ର ଭଲ ଗୁଣ ଗୁଡ଼ିକ ହେଉଛି ମୁଁ ଏଇ ଦଶ ବାର ଦିନି ଆଗୁରୁ ତାର ମୁଁ ଗୋଟେ ଜିନ୍ସ ପ୍ୟାଣ୍ଟ୍ କିଣିକି ଆଣିଥିଲି ଯେଉଁଟାକି ତା କଲର ବହୁତ ଭଲ ହେଇଛି ରଙ୍ଗ ଜମା ଛାଡ଼ୁନି ଆଉ ଦେଖିବାକୁ ମଧ୍ୟ ଭଲ ହେଇଛି ପିନ୍ଧିବାକୁ ଭାରି ସ୍ମୁଥ୍ ହେଇଛି ନରମ ବି ଲାଗୁଛି ଯେଉଁଟାକି ଆମେ ପିନ୍ଧିଲେ ବହୁତ ଭଲ ମାନୁଛି ଆଉ ପିନ୍ଧିବାକୁ ତାକୁ ମଧ୍ୟ ମୋ ଝିଅପାଇଁ ଆଣିଥିଲି ସେ ପିନ୍ଧେ ଯେ ତାକୁ ଭାରି ମାନେ ସ ସବୁ ଭଲ ଭାବରେ ହେଇ ହେଉଛି ଯେଉଁଟାକି ସେ ପ୍ୟାଣ୍ଟଟିର ରଙ୍ଗ ଉଠୁନାହିଁ ସିଲେଇ ଫିଟୁନାହିଁ ତା ଚେନ୍ ଟା ଏତେ ଭଲ ଅଣ୍ଟା ସାଇଜ ମଧ୍ୟ ବହୁତ ଠିକ୍ ଠାକ୍ ରେ ହେଉଛି ଗୋଟେ ଗୋଟେ ପ୍ୟାଣ୍ଟ୍ ଆମେ ଆଣୁ ଯେଉଁଟାକି ଭଲ ପଡ଼େନା କିନ୍ତୁ ଏଇ ଯେଉଁ ପ୍ୟାଣ୍ଟଟି ବହୁତ ଭଲ ହେଇଛି ଆଉ ଆକୁ ପିନ୍ଧିବାକୁ ମଧ୍ୟ ଭାରି ସୁନ୍ଦର ଦେଖାଯାଉଛି ପିନ୍ଧିଲେ ତେଣୁ ଏଇ ପ୍ୟାଣ୍ଟଟିର ବହୁତ ଭଲ ଲାଗୁଛି ତା ସିଲେଇ ଜମା ପୁରା ଭଲ ଅଛି ଯେଉଁଟାକି ଜମା ଫିଟୁ ନାହିଁ ଆଉ ତା ତଳ ବହୁତ ଦିନି ହେଲାଣି ତାକୁ ପିନ୍ଧିଲାଣି ତାକୁ ଦୁଇ ଚାରି ପାଞ୍ଚ ଦିନ ହେଲାଣି ଜଣାପଡ଼ୁଛି ଯେ ଆଠ ପାଞ୍ଚ ଥର ତାକୁ ଧୁଆଧୁଇ କଲୁଣି କିନ୍ତୁ ସେ କିଛି ଖରାପ ସେତେ ପଡ଼ୁନାହିଁ କି ପଡ଼ିବ ନାହିଁ ବୋଲି ଜଣାପଡ଼ୁଛି ଆଉ ଟିକେ ଷ୍ଟେଚେବଲ ହେଇଛି ଯେଉଁଟାକି ପିନ୍ଧିବାକୁ ଭଲ ଲାଗୁଛି ମୋଟା ଲୋକ ପତଳା ଲୋକ ତାକୁ ସମସ୍ତେ ପିନ୍ଧିବେ ପିନ୍ଧିପାରିବେ ଏବଂ ସେଇଟା ପିନ୍ଧିବା ପରେ ସେ ପୁରା ବହୁତ ସୁନ୍ଦର ଏବଂ ତାର ଗୋଟେ କଲର ରଙ୍ଗୁଟା ଏତେ ଭଲ ଦେଖା ଯାଉଛି ଆପଣ କୁହନ୍ତୁନି